କ୍ଲିନିକ୍ ପ୍ଲସ୍ ସାମ୍ପୁ ହି ସବୁଠାରୁ ଭଲ୍ ସାମ୍ପୁ ହେ ସମସ୍ତେ ପସନ୍ଦ୍ କରସନ୍ ବେଲେ ଏଇଟା ଆର୍ ମୁଇଁ ନିଜେ ବି ହେଇଟା ଲଗାସିଁ ସେ ସାମ୍ପୁ ଲଗାଲେ ବାଲ୍ ବହୁତ୍ ସୁନ୍ଦର୍ ବଢ଼୍ସି ଲମ୍ବା ହେସି ଆର୍ ମୋଟା ହେସି ଆର୍ କେତେ ପ୍ରକାର୍ର ସାମ୍ପୁମାନେ ଅଛି ହେଥିରୁ ସବୁଥିରୁ ମୋତେ କ୍ଲିନିକ୍ ପ୍ଲସ୍ ସାମ୍ପୁ ମତେ ଭଲ୍ ଲାଗ୍ସି ଆର୍ ମୁଇଁ ହେଟା ହିଁ ଚଳାସି ମୋର୍ ମୂଲର୍ ବାଲ୍ ପୁରା ସୁନ୍ଦର୍ ଦିଶଚି ଆର୍ ଚିକ୍ ଚିକ୍ ଚିକ୍ ଚିକ୍ କର୍ସି ମୋର୍ ବାଲ୍ ଆରୁ ବାଲ୍ ପୂରା ମୋର୍ ଅଣ୍ଟା ନ ପଡ଼୍ଲାନ ବାଲ୍ ହେତକି ଲମ୍ବା ହେଲାନ ମୋର୍ ବାଲ୍ ଯେ ଆରୁ ବହୁତ୍ ବି ସେ ସାମ୍ପୁ ବି ବହୁତ୍ ସେ ବଡ଼୍ ପକେଟ୍ ବି ହେ ଆରୁ ତୁଯହ ବାହାରୁଛି ସାମ୍ପୁ ବେଲେ ମୋତେ ମାଖ୍ବାଲାଗି ସେ ସାମ୍ପୁ ବହୁତ୍ ପସନ୍ଦ୍ ଲାଗ୍ସି ବେଲେ ମୁଇଁ ଯେବେ କିନ୍ଲେ ପୂରା ମାଲେ ଘିନି ଆନ୍ସିଁ କ୍ଲିନିକ୍ ପ୍ଲସ୍ ସାମ୍ପୁ ଆର୍ ମୁଇଁ ରଖିକରି ମୁ ମୋର୍ ଛଡ଼ାସି ବେଲେ ହେ ସେ ସାମ୍ପୁର୍ ଛଡ଼ା ମତେ କେନ୍ସି ସାମ୍ପୁ ପସନ୍ଦ୍ ନାଇଲାଗି ଅର୍ ବି ବହୁତ୍ ପ୍ରକାର୍ ସାମ୍ପୁମାନେ ମିଲୁଛି ବେଲେ ମୁଇଁ କିଛି ନାଇ ଆନେ ମୁଇଁ ଏ କ୍ଲିନିକ୍ ପ୍ଲସ୍ ସାମ୍ପୁ ଆଣ୍ସି ବାଲ୍ ପୁରା ଲମ୍ବା ଯେତ୍କି ଅଛି ମୋଟା ବି ହେତ୍କି ଅଛି ଆରୁ ଚିକ୍ ଚିକ୍ ହେଇଯାଉଛି ମୋର୍ ବାଲ୍ ବହୁତ୍ ସୁନ୍ଦର୍ ଦିଶଚି